ଆମ ଆଡ଼େ ବହୁତ ଗୁଡ଼ାଏ ପର୍ବପର୍ବାଣୀ ତ ସବୁ ଜାଗାରେ ହୋଇ ହିଁ ଥାଏ ଆମେ ସବୁପ୍ରକାର ରୋଷେଇମାନ କରିଥାଉ ପିଠାପଣା ଆଦି କରିବା ପାଇଁ ମୋତେ ବହୁତ ଭଲ ଲାଗେ ତା'ସହିତ ମସଲାଦାର୍ ଖାଇବା କରିବା ପାଇଁ ମୋତେ ବହୁତ ଭଲ ଲାଗେ ରଜ ସଂକ୍ରାନ୍ତିରେ ବହୁତ ପ୍ରକାରର ପିଠାପଣାର ଆୟୋଜନ ହେଇଥାଏ ବହୁତ ପ୍ରକାରର ପିଠାପଣା ମୁଁ କରିଥାଏ ପୋଡ଼ ପିଠା କରିଥାଏ ସମସ୍ତେ ବହୁତ ମନ ଭରିକି ଖାଇଥାଆନ୍ତି ମଧ୍ୟ ତା'ସହିତ ମୁଁ ବାର ଦେଖିକି ଆଇଁଷର ମଧ୍ୟ ରାନ୍ଧଣା କରିଥାଏ ମୋତେ ବଙ୍ଗାଳି ଖାଦ୍ୟ ଗୁଡ଼ିକ ଖୁବ୍ ଭଲ ଲାଗେ ସେଥିପାଇଁ ମୁଁ କଦଳୀପତ୍ର ଦେଇକି ପାତୁଡ଼ି ଗୁଡ଼ିକୁ ମଧ୍ୟ ରାନ୍ଧି ରାନ୍ଧିଥାଏ ମାଛର ମୋତେ ଖୁବ୍ ଭଲ ଲାଗେ ସେଗୁଡ଼ିକ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ ସେଗୁଡ଼ିକ ସ୍ୱାଦ ତାଙ୍କର ବହୁତ ଭଲ ମୋତେ ସେଥିପାଇଁ ସେଗୁଡ଼ିକ ଏତେ ଆନନ୍ଦ ଦେଇଥାଏ ଖାଇକି ମାଛ ଗୁଡ଼ିକ ଖାଇବାକୁ ବହୁତ ଭଲ ଲାଗେ ମୋତେ ପର୍ବପର୍ବାଣୀରେ ପିଠାପଣା ଖାଇବାକୁ ମୋତେ ବହୁତ ଭଲ ଲାଗେ କାକରା ପିଠା ଖୁବ୍ ଏକ ସ୍ୱାଦିଷ୍ଟକର ଜିନିଷ ମୋତେ ସେଇଟା ଖାଇବା ପାଇଁ ଖୁବ୍ ପସନ୍ଦ ହୋଇଥାଏ ଖୁବ୍ ଭଲ ଲାଗିଥାଏ ମୋତେ ଏଭଳି ଭାବରେ ମୁଁ ଖାଦ୍ୟ ଗୁଡ଼ିକୁ ଖାଇଥାଏ